ହ୍ୟାଲୋ ମୁଁ ପୁରୀନ୍ଦ୍ର କହୁଥିଲି ଏଇଟା ଗରମା ଗରମ ହୋଟେଲ୍କୁ ଫୋନ୍ଟା ଲାଗିଛି ତ ହଁ ଆମେ ଖାଦ୍ୟ ଅର୍ଡ଼ର୍ କରିଥିଲେ ହଁ ଆମେ ଗୋଟାଏ ବେଳେ ଖାଦ୍ୟ ଅର୍ଡ଼ର୍ କରିଥିଲେ ଆପଣ ଯେଉଁଟା ଆସି ପହଞ୍ଚିଲାନି ଗୋଟେ ତ ହୋଇଗଲାଣି ତେଣୁ ଆପଣ ଆସନ୍ତୁ ଆପଣ କେତେବେଳେ ଆସିବେ ହଁ ଠିକ୍ ଅଛି ଆପଣ ଆସନ୍ତୁ ଆମେ ଗୋଟେ ବେଳେ କହିଥିଲେନା ଆଉ ସମୟ ତ ହୋଇଗଲାଣି ଆଉ ହଁ ଆସିବା ଆସୁଛନ୍ତି ତ ହଉ ଠିକ୍ ଅଛି ଆଉ ପୁରୀନ୍ଦା ପହଞ୍ଚିବେ ଫୁରିନ୍ଦା ପହଞ୍ଚିଲା ପରେ ଆପଣ ପଞ୍ଚାୟତ ଅଫିସ୍ ପଞ୍ଚାୟତ ଅଫିସ୍ରୁ ଡାହାଣକୁ ଆସିବା ଡାହାଣକୁ ଆସିଲା ପରେ କଂକ୍ରିଟ୍ ରାସ୍ତା ଅଛି କଂକ୍ରିଟ୍ ରାସ୍ତା ସିଧା ତଳକୁ ଆସନ୍ତୁ ଆମ ଘର ପାଇଯିବେ ଆଉ ଯଦି ନ ପାଇବେ ଆପଣ ପଚାରିଦେବେ ମୋ ନାଁ ହେଉଛି ଛତିଶ୍ ଚନ୍ଦ୍ର ମହାନ୍ତ ଆଉ ପଚାରିଦେଲେ ଲୋକ ଆପଣଙ୍କୁ କହିଦେବେ ଆଉ ତେଣୁ ଆପଣ ଆସନ୍ତୁ ଟାଇମ୍ ହୋଇଗଲାଣି ଆପଣ ଆସନ୍ତୁ ହଉ ରହୁଛି